ଆମେ ସ୍କୁଲକୁ ଫାଇଭଟି ସଚିବ ସ୍କୁଲକୁ ଗଲେ ଆମେ ବହୁତ ଆଗ ଆଗରେ ବହୁତ ଭଲ୍ ପଢ଼ୁନାଥୁ ଏରି ଫାଇଭଟି ସ୍କୁଲ ହେବାରୁ ଡିଜିଟାଲ ହେବାରୁ ଆମେ ବହୁତ ଭଲସେ ପଢ଼ୁଚୁ ଆଗ ବହୁତ ଖରାପ ପଢ଼ୁଥୁଁ ତେଣୁ ଆମେ ବହି ପଡ଼ିଲା ବେଲେ କିଛି ମନେ ନ ରହୁଥିଲା ଏ ସବୁ ଡିଜିଟାଲ ହେବାରୁ ଆମେ ବହୁତ ଭଲ ପଢ଼ୁଚୁ ଆମେ ବହୁତ ଆଖିରେ ଯେନ୍ଟା ଦୃଶ୍ୟ ପିଲାଟିକା ଯେନ୍ଟା ହୁଏ ବହୁତ ଭଲ ଲାଗୁଚି ଆଗ ବହି ପଢ଼ୁଥିଲୁ କିଛି ଭଲ ନେ ଲାଗଉଥିଲା ମନେ କିଛି ନାଇଁ ରହୁଥିଲା ଏଇ ଯେନ୍ ଡିଜିଟାଲ ହବାରୁ ବହୁତ ମନ ମନେ ରହୁଚି ଆମର ଏନୁ ମୁଁ ଶୁଣିକି ଦୁଇ କିଲୋମିଟର ଆମର ଯେନ୍ଟା ହଉଛି ପଞ୍ଚାୟତ ଆମେ ସେନ୍କେ ପଢ଼ ଯାଇସୁଁ ଫାଇପ୍ ଟି ହେଇଚେ ସଚିବଙ୍କ ଦ୍ୱାରା ବହୁତ ଭଲ କଥା ଆମେ ଯେନ୍ତା ଆଗରୁ ପଢ଼ୁଥିଲୁ ବହିରେ କିଛି ମନେ ନାଇଁ ରହୁଚି ଇଲି ବର୍ତ୍ତମାନ ହେଲି ଯେନ୍ତା ଆମେ ସବୁ ପଢ଼ୁଚୁଁ ସଭିଏଁ ଯେନ୍ଟା ପଢ଼ୁଚନ୍ତି ସଭଙ୍କର୍ ଲାଗି ବଢ଼ିଆ ସବିବ କରୁଚନ୍ତି ଯେନ୍ଟା ଫାଇଭ୍ଟି ଯେନ୍ଟା ପୁରା ଆଖିରେ ଦେଖୁଚୁଁ ଯେନ୍ଟା ପଢ଼ୁଚୁଁ ଯେନ୍ଟା ଜାନୁଚୁଁ ପୁରା କିଛୁ କିଛୁ ସେ ଭଲ୍ ପୁରା ଲାଗୁଚି ଆମ୍କୁ ବସବାର୍ ଲାଗ ପଢ଼ବାର୍ ଲାଗ ବହୁତ ବଢ଼ିଆ ଲାଗୁଚି ଆମେ ଯେନ୍ତାନୁ ପିଲାମାନେ ଆଗ ଆକର୍ଷଣ ପଢ଼ି ଯିବାର୍ ଲାଗି ନାଇଁ ହଉଥିଲା ଏଗରି ପଢ଼ି ଯିବା୍ଲାଗି ବହୁ ବଢ଼ିଆ ଲାଗୁଚି ଆଗ ଯେନ୍ତା ଭଲନ ଜଲସା ପଢ଼ି ଯିବାର୍ ଲାଗି ଆିଲି ଆହୁରୁ ଆକର୍ଷଣ ଲାଗୁଚି ଆମେ ଜିମୁଁ ଯିମୁଁ ବୋଲି ତ ଭଲ୍ ଯେନ୍ଟା ସଚିବଙ୍କ ଦ୍ୱାରା ଫାଇଭ୍ଟି କରିଚନ୍ତି ଯେନ୍ଟା ଡିଜିଟାଲ ହେଇଚି ଡିଜିଟାଲ ବହୁତ ବଢ଼ିଆ ସଚିବ କରିଚନ୍ତି ଆମେ ବହି ପଢ଼ଚ ମନେ ନାଇଁ ରଖୁଚୁ ଇଲି ଯେନ୍ଟା ପୁରା ଆଖିରେ ଦେଖୁଚୁ ସେଟା ବହୁତ ବଢ଼ିଆ ମନେ ରହୁଚେ ତେଣୁ ଆମେ ବହୁତ ପିଲା ଆମେ ଗୁଡ଼ିନୁ ପଢ଼ି ଯାଇସୁଁ ଯେନ୍ତା ବହି ଆଗ ପଢ଼ୁଛୁ କିଛିୁ ପଢ଼ି ପଢ଼ି ମନେରେ ରହୁଥିଲା ବହୁତ ଭଲ୍ ନାଇଁ ଲୁ ଆଗିଲି ଯେନ୍ତା ଆଖିରେ ଦେଖୁଚୁ ଟିକେ ଦେଖିଲେ ଯେନ୍ଟା ଜାନି ଦଉଚୁ ଆମେ ଏଇଟା ସେଟା କରି ଆଖରେ ଯେନ୍ତା ଦୃଶ୍ୟ ଦେଖୁଚୁ ଆମେ ବ କହଣିଆ ସ୍ୱଚ୍ଚ ପ ନମୀ ପନାଏ ଫାଇ୍ଟି ଆମ ସ୍କୁଲ ପଶଣ ପଞ୍ଚାୟତରେ ଆମ ପଡ଼ି ୟୁପି ସ୍କୁଲ ଯେନ୍ଟା ବଢ଼ିଆ ଲାଗୁଚିଏ ଗଲି ଯେନ୍ଟା ଫାଇଭ୍ଟି ପଢ଼ ପଢ଼ଥୁନୁ ଗଲି ଏଇଟ ଆମେ ପ୍ଲସଟୁ ସେକେଣ୍ଡ ଇୟର୍ ପଢ୍ଲୁନେଁ ଆମ ଆଏ ଯେ ପଢ଼ୁ ଆମ ଭଲକେ ହେଇଥିଲାନ ପଢ଼ୁନ ବ଼ିଁ ଫାଇଭ୍ଟି ପୁରା ମୂଳରୁ ପ୍ରାକ୍ଟିକାଲ୍ ଟାଇପର ଲାଗୁଚି